ମୋତେ ପ୍ରାୟତଃ ସୂର୍ଯ୍ୟ ନମସ୍କାର ଆଉ ଅନୁଲମ ଵିଲୋମ କପାଳଭାତି ମୁଁ ଧ୍ୟାନ କରେ ସେଥିରେ ବହୁତ ଲାଭ ମିଳେ ମୁଁ ପ୍ରାୟତଃ ସକାଳେ ଆଉ ସନ୍ଧ୍ୟାବେଳେ ଧ୍ୟାନ ମଗ୍ନରେ ବସେ ଦଶରୁ ପନ୍ଦର ମିନିଟ୍ ଧ୍ୟାନରେ ବସେ ତା'ପରେ ମୁଁ ସନ୍ଧ୍ୟାବେଳେ ଧ୍ୟାନବଶ ସହିତ ମୁଁ ଅନୁଲମ ଵିଲୋମ କପାଳଭାତି କିଛି ଯୋଗ ଅଭ୍ୟାସ କରେ ଯାହାଫଳରେ ମୋତେ ବହୁତ ଶାନ୍ତି ଫୁର୍ତ୍ତି ଲାଗେ ମୋ ଦେହ ଭଲ ରୁହେ ସକରାତ୍ମକ ଶକ୍ତି ମୋ ଦେହକୁ ଆସେ ମୋତେ ନିଜକୁ ଆନନ୍ଦିତ ଲାଗେ ପ୍ରଫୁଲ୍ଲିତ ଲାଗେ ବହୁତ ଭଲଲାଗେ ଯେ ଯୋଗ ଅଭ୍ୟାସ କଲେ ମୋ ଦେହ ଠିକ୍ ରହୁଛି ଆଉ ମୋତେ ବହୁତ ଗୁଡ଼ାଏ ଫାଇଦା ମିଳୁଛି ଆପଣମାନେ ସମସ୍ତେ ଯୋଗ କରନ୍ତୁ ଆଉ ଧ୍ୟାନ କରନ୍ତୁ ସୁସ୍ଥ ରୁହନ୍ତୁ ସବଳ ରୁହନ୍ତୁ ହସନ୍ତୁ ଅନ୍ୟକୁ ଅନ୍ୟକୁ ହସାନ୍ତୁ